କ'ଣ କହୁ କିଏ କୋହୁଥୁଲେ ହଁ କ'ଣ କହୁଥିଲେ କୁହନ୍ତୁ ଠିକ୍ସେ ତ କରୁଛି ଆପଣ କେଉଁଠି ଦେଖିଲେ କି ଆଉ ସେତେବେଳେ କହିଲେନି କିଛି ଭଲସେ ମାନେ ଭଲସେ ତ ଡ୍ରାଇଭ୍ କରୁଛି ଆଉ କେମିତି କରିବି ମୁଁ କ'ଣ ନାସା ହେଇକି କି ଡ୍ରାଇଭ୍ କରୁଥିଲି କି ନାହିଁନା ହଁ ଯେ ଯେତେ ଟାଇମ୍ ଠିକ୍ସେ ଟାଇମ୍ରେ ପହଞ୍ଚିବାର ଅଛି ସେଥିପାଇଁ ଟିକେ ସ୍ପିଡ଼୍ ଯାଉଥୁଲା ଗାଡ଼ି ନାଇଁ ତ ଆଉ କିଛି ଅସୁବିଧା ତ ନଥିଲା ଠିକ୍ ଥିଲା ସବୁ କେବେ କେବେ ଆପଣ ଯାଇଥିଲେ କି କାଲି ହଁ କାଲି ଟିକେ ଜଲ୍ଦି ପହଞ୍ଚିବା ପାଇଁ ଶୀଘ୍ର ପହଞ୍ଚିଯିବା ପାଇଁ ଟିକେ ଗାଡ଼ି ସ୍ପିଡ଼୍ ଥିଲା ନହେଲେ ଆଉ କିଛି ଅସୁବିଧା ନଥିଲା ଆରେ ଆମେ ସେଇଠୁ ଠିକ୍ ଟାଇମ୍ରେ ଆସିଥିଲୁ ଏଠି ପ୍ୟାସେଞ୍ଜର୍ ଧରୁ ଧରୁ ପାସେଞ୍ଜର୍ ମାନେ ହିଁ ଲେଟ୍ କରିଦଉଛନ୍ତି ଷ୍ଟପେଜ୍ରେ ଗାଡ଼ିକୁ ନଅଟକେଇ ଷ୍ଟପେଜ୍ ବାହାରେ ଯେଉଁଠି ନାହିଁ ସେଇଠି ହାତ ମାରି ଅଟକଉଛନ୍ତି ଗାଡ଼ିକୁ ସେଥିପାଇଁ ଲେଟ୍ ହେଇଯାଉଛି ଆଉ ଟାଇମ୍ ମେକ୍ଅପ୍ କରିବା ପାଇଁଁ ସ୍ପିଡ଼୍ ଯିବାକୁ ପଡୁ଼ଛି ହଁ ସେମିତି ହେଇଯାଉଛି ବେଳେ ବେଳେ ହଉ ଆଗକୁ ମୁଁ ଦେଖିକି ଚଲେଇବି ଆଜ୍ଞା ଆଜ୍ଞା ଠିକ୍ ଅଛି ମୁଁ ସେଥିପ୍ରତି ଧ୍ୟାନ ଦେବି